ମୁଁ ବିଭିନ୍ନ ପ୍ରକାର ଫଲ୍ ଫଳ ଫୁଲ ଗଛ ଲଗେଇବାକୁ ଭଲ ପାଏ ତେଣୁ କରି ମୋର ଗୋଟିଏ ଛୋଟ ବଗିଚାଟାଏ ଅଛି ସେଥିରେ ମୁଁ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗାଇ ଅଛି ଗୋଲାପ ସେବତୀ ମନ୍ଦାର ଟଗର ମଲ୍ଲୀ ଚମ୍ପା ରଜନୀଗନ୍ଧା ଗେଣ୍ଡୁ ଏବଂ ତା' ଭିତରେ ଫଳ ବି ଲଗାଇଛି ସେଥିରେ ହେଲା ପୋଟଳ କୋବି ଫୁଲକୋବି ବନ୍ଧାକୋବି ଟମାଟୋ ବାଇଗଣ ତା' ଭିତରେ ଆଳୁ ବି ଅଳ୍ପ ଟିକିଏ ଲଗେଇ ଦେଇଛି ବୋଇତାଳୁ ପାଣି କଖାରୁ ଲାଉ ଏସବୁ ବି ଲଗାଇ ଅଛି ତେଣୁ କରି ଦେଖିବାକୁ ମୋତେ ଗୋଟିଏ ବହୁତ ଭଲ ଲାଗେ ଏବଂ ଖୁସି ବି ଲାଗେ ଲୋକ ବି ଆସିକି ଦେଖନ୍ତି କହିବେ ଯାହା ହେଉ ଛୋଟ ବାରିଟିରେ ବହୁତ ଗଛ ଲଗାଇଛି